ଏକ ଏକ ଦୁଇହଜାର ତେଇଶ ତିନି ଏକ ଦୁଇହଜାର ତେଇଶ ପାଞ୍ଚ ଦୁଇ ଦୁଇହଜାର ତେଇଶ ସାତ ଦୁଇ ଦୁଇହଜାର ତେଇଶ ନଅ ଦୁଇ ଦୁଇହଜାର ତେଇଶ